ହେଲୋ

ନମସ୍କାର ନା ପରିବା ନାଁ ହୁଁ ହୁଁ ହଁ ବାଇଗଣ ବାଇଗଣ କିଲେ ଟମାଟୋ ଦୁଇ କିଲୋ ଆଉ ପୋଟଳ ଅଛି ପୋଟଳ ଦୁଇ କିଲୋ କେତେ କେତେ ରେଟ୍ ହଁ କମ୍ କରନ୍ତୁ

ଆଉ କ'ଣ ପରିବା ଅଛି ଆଜ୍ଞା ଛୁଇଁ ଛୁଇଁ କେତେ ଲେଖା ରେଟ ଅଛି

ହୁଁ ହୁଁ ହଉ କୋବିଟା ପଚାଶ ଟଙ୍କା କରନ୍ତୁ ଛୁଇଁଟା ଶହେ ଛୁଇଁଟା କେତେ ଅଛି କମ ହେବନି ହଉ ଠିକ ଅଛି ହଉ ଦେଇଦିଅନ୍ତୁ ଛୁଉଁ ଗୋଟେ କିଲୋ ଦେଇଦିଅ ଆଉ କୋବି ଗୋଟେ କିଲୋ ଦେଇଦିଅନ୍ତୁ